ଭାରତ ହେଉଛି କଳା ଏବଂ ସଂସ୍କୃତିର ଦେଶ ଏଠାରେ ବାର ମାସରେ ତେର ପର୍ବ ପାଳନ କରାଯାଏ ଏବଂ ବିଭିନ୍ନ ଦେବାଦେବୀମାନାନଙ୍କୁ ମଧ୍ୟ ବିଶ୍ୱାସ କରାଯାଏ ଏଠାରେ ପ୍ରତ୍ୟେକ ପର୍ବ ସହିତ କୌଣସି ନା କୌଣସି ଖାଦ୍ୟ ସାମଗ୍ରୀ ଜଡ଼ିତ ହୋଇ ରହିଛିି ବିଭିନ୍ନ ପର୍ବପର୍ବାଣି ପାଇଁ କୌଣସି ନିର୍ଦ୍ଧିଷ୍ଟ ଖାଦ୍ୟ ସାମ ସାମଗ୍ରୀକୁ ପ୍ରସାଦ ରୂପେ ବ୍ୟବହାର କରାଯାଏ ଯେପରି ମାଣବସାରେ ମଣ୍ଡା ପିଠା ଏବଂ ଖିରି ଏବଂ ପ୍ରଥମାଷ୍ଟମୀରେ ଏଣ୍ଡୁରି ପିଠା ରଜରେ ପୋଡ଼ ପିଠା ଗଣେଶ ପୂଜାରେ ଲଡ଼ୁ ଏବଂ ଆ ହବିଷରେ ହବିଷ ମାସରେ ହବିଷ ଡାଲମା ଅରୁଆ ଭାତ ଏବଂ ଧନୁ ସଂକ୍ରାନ୍ତିରେ ମୁଆଁ ଏବଂ ଅନେକ ପର୍ବପର୍ବାଣରେ ମଧ୍ୟ ଆହୁରି ଅନେକ ଖାଦ୍ୟପେୟ ବ୍ୟବହାର କରାଯାଏ ଯେପରି ଆମର ଇଷ୍ଟଦେବ ଜଗନ୍ନାଥଙ୍କ ପାଖରେ ଷାଠିଏ ପଉଟି ଭୋଗ ବା ଛପନ ଭୋଗର ବ୍ୟବସ୍ଥା ହୋଇଥାଏ ଏବଂ ଆମେ ଯେତେବେଳେ ଆନନ୍ଦ ବଜାରରେ ଭୋଜନ କରିଥାଉ ଆମେ ମଧ୍ୟ ବିଭିନ୍ନ ପ୍ରକାରର ଖାଦ୍ୟପେୟ ଖାଇବାକୁ ପାଇଥାଉ କିନ୍ତୁ ଭାରତର ପର୍ବପର୍ବାଣିରେ ଖରେ ଘରେ ବହୁ ପିଠାପଣାର ଆୟୋଜନ ହୋଇଥାଏ ଆଉ ତା' ପର୍ବପର୍ବାଣି ସହିତ ଅନେକ ଖାଦ୍ୟ ନିର୍ଦ୍ଧିଷ୍ଟ ଭାବେ ଏବଂ ବହୁ ସିଧାସଳଖ ଭାବେ ଜଡ଼ିତ ହୋଇ ରହିଛି ଏହି ଖାଦ୍ୟପେୟ ଗୁଡ଼ିକ ବହୁ ସ୍ୱାଦିଷ୍ଟ ମଧ୍ୟ ହୋଇଥାଏ ଏମାନଙ୍କୁ ସେହିପରି ଭୋଜନ କରାଯାଏ ନାହିଁ ପରଂ ପ୍ରଥମେ ଅ ଦେବତାମାନଙ୍କ ପାଖରେ ବା ଭଗବାନଙ୍କ ପାଖରେ ଭୋଗ ଲଗେଇ ବା ପ୍ରସାଦ ରୂପରେ ଲଗେଇ ତାପରେ ଭୋଜନ କରାଯାଏ ଏମାନେ କେବଳ ଖାଦ୍ୟ ନୁହେଁ ହେଉଛନ୍ତି ଆମ ପାଇଁ ପ୍ରସାଦ